ଆମ ଓଡ଼ିଶାର ପ୍ରମୁଖ ସଙ୍ଗୀତ ଏବଂ ନୃତ୍ୟ ମହୋତ୍ସବ ହେଉଛି କୋଣାର୍କ ସଙ୍ଗୀତ ଏବଂ ନୃତ୍ୟ ମହୋତ୍ସବ ଆମ ଓଡ଼ିଶାର ପ୍ରଥମଥର କୋଣାର୍କ ମହୋତ୍ସବରେ ମାଲେସିଆର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ରାମାୟଣର କଥାବସ୍ତୁକୁ ନେଇ ରାମଲୀଳା ଏସବୁ ବିଷୟ କରିଥିଲେ ସେମାନେ ସେମାନଙ୍କ ଓଡ଼ିଶୀର ଯେଉଁ କଷ୍ଟ୍ୟୁମ ବହୁତ ଭଲରେ ପିନ୍ଧନ୍ତି ଦର୍ଶକମାନେ ଦେଖିବାପାଇଁ ବହୁ ଦୂରଦୂରାନ୍ତର ଜାଗାରୁ ଏଠାକୁ ଆସନ୍ତି ଆଉ ଏଠାରେ ବହୁତ ମୀନାବଜାର ବସିଥାଏ ଯେଉଁଥିରେ କି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ କାଠ ତିଆରି ମୂର୍ତ୍ତି ଦେଖିବାକୁ ମିଳିଥାଏ ଏବଂ ବାଲିରେ ତିଆରି ଜଗନ୍ନାଥଙ୍କର ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଥାଏ ଯେଉଁଟା କି ଲୋକମାନଙ୍କୁ ବହୁତ ଆକର୍ଷିତ କରିଥାଏ